ହଁ ମୁଁ ସାଧାରଣତଃ ଗୋଟେ ବହି ଶେଷ କରିବାକୁ ଦେଢ଼ଘଣ୍ଟାରୁ ଦୁଇଘଣ୍ଟା ସମୟ ନେଇଥାଏ ମୁଁ ବିନା ବିରତିରେ ଏକ ଘଣ୍ଟାରୁ ମଧ୍ୟ ଅଧିକ ସମୟ ପଢ଼ିପାରିବି ପଢ଼ିବା ପାଇଁ ମୋର କୌଣସି ମାନସି ମାସିକ କିମ୍ବା ସାପ୍ତାହିକ ଲକ୍ଷ୍ୟ ନାହିଁ ଯଦି କେବେ ମୋତେ ସମୟ ମିଳେ ତେବେ ମୁଁ ବହିଗୁଡ଼ିକ ପଢ଼ି ସାରି ଦେଇଥାଏ